ହଁ ହ୍ୟାଲୋ ହଁ କହୁଥିଲି କୁହନ୍ତୁ

ଆଚ୍ଛା ଆଚ୍ଛା ହଁ କୁହନ୍ତୁ

ଆମର ଗୋଟେ ଇଭେଣ୍ଟ୍ ପାଇଁ ଆପଣ ଏକ୍ଚୌଲି ଆମର ଏବେ ଫୁଲ୍ ଇଭେଣ୍ଟ୍ ଫୁଲ୍ ଅଛି ଆପଣଙ୍କର କୋଉ ଡ଼େଟ୍ରେ ଆପଣଙ୍କୁ ଦରକାର କ'ଣ ସବୁ ଦରକାର ଡ଼ିଟେଲ୍ସ୍ଟା କୁହନ୍ତୁ ସେଇ ଅନୁସାରେ ମୁଁ ଆପଣଙ୍କୁ କହିଦେଉଛି ସବୁ

ଆମର ପ୍ରି ୱେଡ଼ିଙ୍ଗ୍ ପାଇଁ ଆମର ଗୋଟେ ରହିଛି ଚାର୍ଜ ଯାହାକି ଆମର କୋଡ଼ିଏ ହଜାର ଭିତରେ ହେଉଛି ଆମର କିଛି ଏକ୍ସଟ୍ରା ଚାର୍ଜ ରହିବ ଯାହାକି ପାଞ୍ଚ ହଜାର ଏକ୍ସଟ୍ରା ପଡ଼ିବ ଆପଣଙ୍କୁ ତ ଆପଣଙ୍କୁ ଯେଉଁ ବହୁତ କ୍ୱାଲିଟି ଵାଲା ଯଦି ଦରକାର ମାନେ ଆମ ପାଖରେ ବହୁତ ଟାଇପ୍ର କ୍ୟାମେରା ଅଛି ଏବେ ଫିଲାଲ୍ ଆମ ପାଖରେ ନିକନର ଅଛି ତ ଆପଣଙ୍କୁ କୋଉ ଟାଇପ୍ର କ୍ୟାମେରା ଦରକାର ଏବଂ ସେଇ ଟାଇପ୍ର ଫୋଟୋ ସେଇ ଅନୁସାରେ ଆପଣଙ୍କୁ କଢ଼ା ହେବ

ଆଚ୍ଛା ଆପଣ ଯଦି ଆମ ଠାରୁ ସୁଟିଂଫୁଟିଙ୍ଗ୍ କରିବେ ଫୋଟୋ ଫୋଟୋ କାଢ଼ିକି ଦେବେ ଏଡ଼ିଟିଂ ଆମର ଯଦି ଲାଗିବମାନେ କିଛି ତା'ର ଏକ୍ସଟ୍ରା ଚାର୍ଜେସ୍ଟା ରହିବ ଯଦି ଆପଣ ତହିଁରେ ମାନେ ସହମତ ତ ମୁଁ ମାନେ ଆଗକୁ ଆପଣଙ୍କୁ କହିଦେବି ଡ଼ିଟେଲ୍ସଟା ଆଚ୍ଛା ତ ଆମର କୋଡ଼ିଏ ପ୍ଲସ୍ ପାଞ୍ଚ ପଚିଶି ହଜାର ତା'ପରେ ଏକ୍ସଟ୍ରା ଚାର୍ଜେସ୍ ଗୋଟେ ଆମର ପାଞ୍ଚ ହଜାର ରହୁଛି ଯେହେତୁ ଆମ ପୁଅମାନେ ଯାଇକି ଆପଣଙ୍କର ସୁଟିଂଟା କରିବେ ଫୋଟୋ ଫୋଟୋ କାଢ଼ିବେ ଆଉ ଆସିକି ଏଡ଼ିଟିଂ କରିକି ଆପଣଙ୍କୁ ଦେଇଦେବେ ଆପଣ ଯଦି ତିରିଶ ହଜାର ଭିତରେ ହେଇପାରିବ ମାନେ କୁହନ୍ତୁ ଆଉ କୋଉ ଦିନ କ'ଣ ସବୁ ଡ଼ିଟେଲ୍ସ୍ଟା କୁହନ୍ତୁ ସେଇ ଅନୁସାରେ ମୁଁ ସେମାନଙ୍କୁ ପଠେଇବି

ହଁ ହଁ ଆମ ପାଖପାଖି ଏଇ ଚାରି କିଲୋମିଟର୍ ପାଖାପାଖି ଗୋଟେ ଅଛି ନସ୍ତାନ କହିକି ସେଇ ପାଖରେ ଗୋଟେ ଭଲ ସୁଟିଂ ହେଉଛି ସେଇ ଜାଗାରେ ସମସ୍ତେ ଯାଆନ୍ତି ଆଉ ଆମର ଅନେକ ମଧ୍ୟ ପୁରୁଣା ମଧ୍ୟ ସୁଟିଂ ମଧ୍ୟ ସେଇଠି କରିଥିଲୁ ତ ସେ ଜାଗାରେ ଆପଣଙ୍କର ବେଟର୍ ରହିବ ତ ଆପଣ ସେଇଠି କରିଦେବା

ହଁ ମୁଁ ହଁ ଆଜ୍ଞା ମୁଁ ସବୁ ଆ ମାନେ ମିଶେଇକି ଇନ୍କ୍ଲୁଡ଼ କରିକି ଆପଣଙ୍କୁ ତିରିଶ୍ ହଜାର୍ ଭିତରେ କହିଛି

ଦେଖନ୍ତୁ ଆଜ୍ଞା ଆମକୁ ଯେହେତୁ ନେଇକି କିଛି ନା କିଛି ଟାଇମ୍ ଦରକାର ଯେହେତୁ ଆପଣଙ୍କର ଭିଡ଼ିଓ କଢ଼ାହେବ ଫୋଟୋ କଢ଼ାହେବ ଆଉ ଏଡ଼ିଟିଂ ପାଇଁ ମଧ୍ୟ ଆମକୁ କିଛିନା କିଛି ପନ୍ଦର ଡ଼େୟେସ୍ ଖଣ୍ଡେ ଲାଗିଯାଉଛି ପନ୍ଦର ଦିନ ହେଇଯିବ ତ ଆପଣଙ୍କ ପାଖକୁ ଗଲାବେଳେ ମାସେଟି ହେଇଯିବ ୱାନ୍ ମନ୍ଥ୍ ପରେ ଆପଣଙ୍କ ପାଖକୁ ପଳେଇ ଆସିବ ସବୁ ଫୋଟୋ ଭିଡ଼ିଓ ଏବଂ ଏଡ଼ିଟିଂ ର ସବୁ ପଳେଇ ଆସିବ ଆପଣଙ୍କ ଭିଡ଼ିଓରେ ଏଡ଼ିଟିଂ ହଁ ହଁ ଜଲ୍ଦି ତ ହେଇପାରିବନି ଆପଣଙ୍କୁ ଯେମିତି ହେଲେ ମାସେଟି ୱେଟ୍ କରିବାକୁ ପଡ଼ିବ ନହେଲେ ତ ଆମର ପଚିଶ୍ ଦିନ ଭିତରେ ଆପଣ ଜଗିବାକୁ ପଡ଼ିବ ଯେହେତୁ ହଉ ହଉ ଠିକ୍ ଅଛି